ମୁଁ ଜାଣିଥିବା ଦଶ ରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଉଛି ଦୁଇହଜାର ଶହେପନ୍ଦର ତିନିହଜାର ଶହେପଚିଶ ଚାରିହଜାର ଶହେତିରିଶ ପାଞ୍ଚହଜାର ଶହେକୋଡ଼ିଏ ଛଅହଜାର ଛଅଶହ ତିରିଶ